ଯେଉଁ ପେଷ୍ଟ୍ ଟା ଅଧା ଥିଲା ଯେଉଁ ଦେଲା ପିଲା ଦାନ୍ତ ଘଷିବାରୁ ତାକୁ ଯେଉଁ କମ୍ପାନୀରୁ ଆଣିଥିଲୁ ସେ ପେଷ୍ଟ୍ ସେ ପେଷ୍ଟ୍ ଭିତରେ ଅଧା ଥିଲା ତାକୁ ଦାନ୍ତ ଘଷିବାରୁ ସେ ଗୁଡ଼ିକ କ'ଣ ହେଲା ପୋଡ଼ିଲା ପିଲାଙ୍କର ଦାନ୍ତ ପୋଡ଼ିବାରୁ ସେ ମାଢ଼ି ସବୁ ପୋଡ଼ିବାରୁ ସେମାନେ କହିଲେ ଆଉ ଆମେ ବ୍ରସ୍ କରିବାରୁ ସେ ପେଷ୍ଟ୍ ରେ ଦାନ୍ତ ମାଢ଼ି ପୋଡ଼ୁଛି ତେଣୁକରି ମୁଁ କହିଲି ଏ ପେଷ୍ଟ୍ ଟା ଭଲ ବୋଲି କରି ଟିଭିରୁ ଦେଖିକି ଆଣିଥିଲି ଏ ପେଷ୍ଟ୍ ଟା କିନ୍ତୁ ଏ କମ୍ପାନୀ ପେଷ୍ଟ୍ ଟା ଭଲ ପଡ଼ିଲାନି